ହଁ ମୁଁ ଗାଁରେ ମାଛ ଧରେ ଏବଂ ଗାଁରେ ଆମର ବହୁତ ଲୋକ ମାଛ ଧରନ୍ତି ବନିଶ କଣ୍ଟା ପକେଇ ଆଗରୁ ମୁଁ ମାଛ ଧରୁଥିଲି ଏବଂ ଫୋପଡ଼ା ଭାସେଣୀ ଜାଲ ଏବଂ ଭଉଁରୀ ଜାଲ ମୁଗୁରା କନ୍ଧୁଣି ଏବଂ ଇତ୍ୟାଦି ବସେଇ ମୁଁ ମାଛ ଧରୁଥିଲି ନାଳ ପୋଖରୀ ନଈ ସମୁଦ୍ର ଆମେ ଜଗତସିଂହପୁର ଲୋକ ଆମେ ସମୁଦ୍ର ପାଖ ଏରିଆ ଲୋକ ସେଥିପାଇଁ ଆମେ ମୁଁ ମାଛ ଧରୁଥିଲି ଏବଂ ତାପରେ ଆମ ଘର ପାଖ ଲୋକମାନେ ସମସ୍ତେ ସିଏ ମାଛ ଧରି ବଡ଼ ଫିସିଂ କରିବାକୁ ଯାଆନ୍ତି ସମୁଦ୍ର ଭିତରକୁ ଦଶଦିନ ପନ୍ଦର ଦିନ ମାସେ ଏ ଦୁଇମାସ ବର୍ଷେ ଏମିତି ରୁହନ୍ତି ସମୁଦ୍ରରେ ମାଛ ଧରିକି ଆଣନ୍ତି ଏବଂ ତାଙ୍କ ଖାଦ୍ୟପେୟ ପୋଷାକପତ୍ର ସବୁ ନେଇକିନା ଯାଆନ୍ତି ଷ୍ଟକ୍ କରିକି ଏବଂ ସେ ମାଛ ଧରିକି ମାଛ ଧରିକି ଆସିଲା ବେଳେ ସେ ମାଛକୁ ବହୁତ ଦାୟିତ୍ୱରେ ରଖନ୍ତି ଏବଂ ତାପରେ ତାକୁ ଆଣିକି ଇଲିଶି ଚୁଙ୍ଗୁଡ଼ି ଓ ଆମର କଙ୍କଡ଼ା ଆଉ ଆମର ରହିଲା ପାମ୍ପଲେଟ୍ ଶେଉଳ ବାଳିଆ ଇତ୍ୟାଦି ଏମିତି ମାଛ ସବୁ ଧରିକି ଆଣନ୍ତି ଏବଂ ତାକୁ ଆସିଲା ବେଳେ ବଜାରରେ ବିକ୍ରି କରନ୍ତି ଏବଂ ସେଇ ପଇସାରେ ଘର ଚଳାନ୍ତି ଏବଂ ଆଉ ଅଳ୍ପ କିଛି ମାଛ ଗାଁରେ ଦିଅନ୍ତି ପିଲାମାନଙ୍କୁ ଖାଇବା ପାଇଁ ଫିଷ୍ଟ କରୁ ଏମିତି ଗାଁରେ ଆମେ ମାଛ ଧରୁ ଏବଂ ଫିଷ୍ଟ ଫିଷ୍ଟ କରୁ ଆଉ